ଆମର୍ ଓଡ଼ିଶାରେ ଆମର ଶିଳ୍ପକ୍ଷେତ୍ରରେ ବେଲେ ଆମର ଶିଳ୍ପକ୍ଷେତ୍ର ବେଲେ ଆମର୍ ସ୍ପିନିଂ ମିଲ୍ ଗୁଟେ ହେଲା ତା'ର୍ପରେ ସ୍ପିନିଂ ମିଲ୍ ଆମର୍ ଯେନ୍ଟାକି ଆମର୍ ବହୁତ୍ ଫେମସ୍ ଜାଗା ଥିଲା ସେଟା ବର୍ତ୍ତମାନ୍ ତ ବନ୍ଦ୍ ହେଇଯାଇଛେ ଚାଷ୍ର କିଛି ସୁବିଧା ନାଇଁ ପାଇ ପାର୍ବାର୍ ସେଟା ବର୍ତ୍ତମାନ୍ ଆମର୍ ଓଡ଼ିଶା ସରକାର୍ ରାଜ୍ୟ ସରକାର୍କେ ଆମେ ବାରମ୍ବାର୍ ନିବେଦନ୍ କଲେ ମଧ୍ୟ ଆମର୍ ଯେନ୍ ପ୍ରତିନିଧି ଅଛନ୍ ଆମର୍ ଯେନ୍ ମନ୍ତ୍ରୀ ଅଛନ୍ ତାହାକୁଁ କହେଲେ ବି ସେଟା ସେ ଜିନିଷ୍ଟା ଚଲେଇ ନାଇ ପାର୍ବାର୍ ସେଥିର୍ଲାଗି ଆମର୍ ଶିଳ୍ପ କ୍ଷେତ୍ରରେ ଆମର୍ ବରଗଡ଼ ଡିଷ୍ଟ୍ରିକ୍ଟର କଥା କହେବାକୁ ଗଲେ ତା'ର୍ମାନେ ବହୁତ୍ ଅସୁବିଧାର ସମ୍ମୁଖୀନ୍ ହେବାର୍କେ ପଡ଼ୁଛେ ଆମ୍କୁ ତା'ର୍ମାନେ କର୍ମଜୀବି ଚଲାବାର୍ ଲାଗି ଶିଳ୍ପକ୍ଷେତ୍ରରେ ଆଉ ଆମର୍ ଚାଷ୍ବାସ୍ ମଧ୍ୟରେ ମୁଁ ଯଦି ଦେଖ୍ମା ମାନେ ଯେନ୍ଟାକି ଆମର୍ ଚାଷ୍ବାସରେ ଧାନ୍ ହେଉ ପରିବା'ର୍ ହେଉ ତା'ର୍ମାନେ ପନିପରିବାରେ ତା'ର୍ମାନେ ଆମେ ଚାଷ୍ କରିକରି ଚାଷବାସ କରିକିରି ଆମେ ଆମର୍ ପରିବାର୍ ପୋଷଣ କରିପାରୁଛୁଁ ତେଣୁ ଆମ୍କୁ ଯେନ୍ ପ୍ରକାର୍ ଯେ ଯେନ୍ ପ୍ରକାର୍ ଆମେ ପରିଶ୍ରମ୍ କରିକରି ଚାଷ ବାହାର୍ କରିପାର୍ସୁଁ ସେ ପ୍ରକାର୍ ହିସାବେ ଆମ୍କୁ ତା'ର୍ମାନେ ଆମର ଫସଲ୍ କର୍ବାର୍ ତା'ର୍ମାନେ ମେହନତ୍ର ପଏସା ଆମ୍କୁ ନାଇ ମିଲିପାର୍ବାର୍ ସେଥିର୍ଲାଗି ଅର୍ଥନୀତି ହିସାବ୍ରେ ଦେଖ୍ଲେ ଆମ୍କୁ ଟିକେ ତା'ର୍ମାନେ ବହୁତ୍ କ୍ଷତି ହେବାର୍କେ ପଡ଼ୁଛେ ଆମର୍ ଚାଷ ଆମର୍ ଚାଷୀ ଜୀବିମାନ୍ଙ୍କୁ ଆଉ ଆମର୍ ଯଦି ଶିଳ୍ପକ୍ଷେତ୍ରରେ କହେମା ବେଲେ ଆମର୍ ପଶ୍ଚିମାଞ୍ଚଲ୍ ବିଷୟରେ ବେଲେ ଆମର୍ ଝାରସୁଗୁଡ଼ାରେ ଗୁଟେ ଅଛେ ଆମର୍ ବେଦାନ୍ତ୍ ହିରାକୁଦ୍ରେ ଅଛେ ଗୁଟେ ଆମର୍ ପ୍ଲାଣ୍ଟ୍ ଯେନ୍ଥିକି ତା'ର୍ମାନେ ଲୋକ୍ ଆମର୍ ତା'ର୍ମାନେ ଲୋକମାନେ ଭାଇମାନେ ଯାଇକରି ସେନ କାମ୍ କରୁଛନ୍ ତା'ର୍ମାନେ ତାଙ୍କର୍ ପରିବାର୍ ପୋଷଣ୍ କରିପାରୁଛନ୍ ତା'ର୍ମାନେ ଆମର୍ ଓଡ଼ିଶାରେ ଆଉ ବି ବହୁତ୍ ତା'ର୍ମାନେ ହେନ୍ତା ଶିକ୍ଷିତ୍ ଯୁବକ ଯୁବତୀମାନେ ଅଛନ୍ତି ସେମାନେ କର୍ମ ଯୋଗାଣ କର୍ବାର୍ ଲାଗି ତା'ର୍ମାନେ ଚାହୁଁଛନ୍ କିନ୍ତୁ ଶିଳ୍ପକ୍ଷେତ୍ରରେ ଅସୁବିଧା ହେବାର୍ନୁ ଶିଳ୍ପକ୍ଷେତ୍ର ନଥିବାରୁ ତା'ର୍ମାନେ ଆମେ କର୍ମବିହିନ ହେଇଯାଉଛେ ତା'ର୍ମାନେ ଆମେ କେନ୍ସି ମିଲ୍ ଫ୍ୟାକ୍ଟ୍ରି ରେ କାମ୍ କରବାର୍ ଲାଗି ଚାହୁଁଛୁ ବେଲେ ବି ସେଥିରେ ଆମର୍ କାମ୍ ଧାମ୍ର କିଛି ସୁବିଧା ନାଇହେଇ ପାର୍ବାର୍ ଖାଲି ଆମେ ଇ ଜାଗାରେ ଆମର୍ ବରଗଡ଼ ଡିଷ୍ଟ୍ରିକ୍ଟ ପଶ୍ଚିମ୍ଓଡ଼ିଶା ଭିତ୍ରେ ତା'ର୍ମାନେ ବେଶୀ କରି ଲେବର୍ କାମ୍ ଜଣ୍କର୍ କାମ୍ କରିଯିମା ପ୍ଲସ୍ ଚାଷ୍ କାମ୍ ଇ ଦୁଇଟା ଜିନିଷ୍କେ ଡିପେଣ୍ଡ୍ କରିକରି ଆମର୍ ଇନୁ ତା'ର୍ମାନେ ପରିବାର୍ ପୋଷଣ କରିପାର୍ସୁଁ ଓ ତା'ର୍ମାନେ ଆମର୍ ଜୀବନ୍ ଜୀବିକାକେ ତା'ର୍ମାନେ ଅତିବାହିତ କରିପାର୍ସୁଁ ତା'ର୍ପରେ ଆମର୍ ଇ ଦୁଇଟା ଜିନିଷ୍ ଯଦି ଫୁଲ୍ଫିଲ୍ ହେଇପାର୍ତା ଗୁଟେ ହେଲା ଆମର୍ ଶିଳ୍ପକେନ୍ଦ୍ର ଯଦି ଆମର୍ ଯଦି ଆମର୍ ପଶ୍ଚିମ୍ଓଡ଼ିଶା ଭିତ୍ରେ ଯଦି ଗୁଟେଯୁଡ଼େ ହେଇପାର୍ତା ତା'ର୍ମାନେ ଆମର ଯେତେ ବି ଭାଇ ଭଉଣୀମାନେ ଅଛନ୍ ଆମ ଯୁବକପିଢ଼ି ଯେନ୍ ଅଛନ୍ ନୂଆ ନୂଆ ନ୍ୟୁ ଜେନେରେସନ୍ ଆମର୍ ଯୁବପିଢ଼ିମାନେ ଅଛନ୍ ଯୁବକ ଯୁବତୀ ପିଢ଼ିମାନେ ଅଛନ୍ ତା'ର୍ମାନେ କାମ୍ଧାମ୍ କରିପାର୍ତେ ଆଉ ଦୁଇ ପଏସା ପରିମାଣ କରିପାର୍ତେ ଭଲ୍ଥିତା ତା'ର୍ମାନେ ନିଜର୍ ଜୀବନ୍ ଜୀବିକା ବି ଜିଁ ପାର୍ତେ ଆର୍ ଆମେ ସମସ୍ତେ ଯେତ୍କି ବି ଭାଇ ଭଉଣୀମାନଙ୍କର୍ ସେ ନୂଆ ହେଇକରି ପଢ଼ିକରି ବି ତ ଏନ୍ତି ଚାକରି ନୌକିରି ନି ମିଲ୍ବାର୍ ବେଲେ ଆର୍ କାଁ କରୁଛନ୍ ଆମର୍ ଚାଷ୍ବାସ୍ କରୁଛନ୍ ପ୍ଲସ୍ କେନ୍ ଫ୍ୟାକ୍ଟ୍ରି ତ ନାଇ ନ ବେଲେ ତ ଆମେ ଲେବର୍ କାମ୍ ପରିଶ୍ରମ୍ କରିକିରି ତା'ର୍ମାନେ ନିଜର୍ ପରିବାର୍କେ ଚଲଉଛନ୍ ଆଉ ନିଜର୍ ଜୀବନ୍ ଜିଁଉଛନ୍ ଯେନ୍ଟାକି ବହୁତ୍ ଦୁଃଖର୍ କଥା ଆଏ